ଆଜ୍ଞା ମୁଁ ସାଞ୍ଜୁରେ କହୁଥିଲି ସୁରେନ୍ଦ୍ର ଏ ଯେଉଁ ଆପଣଙ୍କର ଏ ଯେଉଁ ଇଏ ସଞ୍ଜୟ ଇଲେକ୍ଟ୍ରୋନିକ୍ସ ତ ମହାନ୍ତି ବାବୁ କହୁଚନ୍ତି ହଁ ହଁ ହଁ ତେଣୁ କରି ଆପଣଙ୍କର ଯେଉଁ ଆମେ ଲାପଟପ୍ଟା କିଣିଥିଲୁ ମୁଁ ମନା କରୁଛି ଆପଣ ଏଲ୍ ଜି କମ୍ପାନୀର ଦିଅନ୍ତୁନି ଆପଣ ଦେଇଦେଲେ ଏଲ୍ ଜି କମ୍ପାନୀର କ'ଣ କରିବୁ କୁହନ୍ତିନି ବାରମ୍ବାର ଖରାପ ଆପଣଙ୍କୁ କମ୍ପ୍ଲେନ୍ ଦେଇଥିଲି ବାଗେଇ ଯାଇଥିଲେ ପୁଣି ଫେରି କେତେ କରିବୁ କୁହନ୍ତୁନି ଏମିତି କେ ଆପଣଙ୍କୁ ଭରସା କରି କଣ ଆମର ଏ ଅପରାଧ ଆପଣଙ୍କଠୁ ଜିନିଷ ଆଣିଆ ମୁଁ ମନା କରୁଛି ଆପଣ ଏଲ୍ ଜି କମ୍ପାନୀ ଦିଅନ୍ତୁନି ଏଠି ଭଲ ଚାଲୁନି ଏଇଟା ହେବ ନାହିଁ ନା ନା ଭଲ କଲେନି ଆପଣଙ୍କର ଯେଉଁ ଆମର ଯେଉଁ ସମ୍ପର୍କ ସମ୍ପର୍କ ଛିଣ୍ଡାଇବାକୁ ଚାହୁଁଛନ୍ତି ଚେଞ୍ଜ ବର୍ତ୍ତମାନ ତ ବାରମ୍ବାର ଖରାପ ହେଉଛି କେତେଥର ମୁଁ ଏମିତି ବାଗେଇବି ନା ଆପଣଙ୍କ ମିସ୍ତ୍ରୀ ଦରକାର ତ ନାହିଁ ଆପଣ ପୁରା ଟୋଟାଲ୍ ଆପଣ ଆକୁ ଚେଞ୍ଜ କରିଦିଅନ୍ତୁ ଆପଣ ନହେଲେ ନେଇଯାଆନ୍ତୁ ଆପଣ ପଇସା ରିଟର୍ନ କରିଦେବେ ଆଉ ଏତେ ଆମେ ବୟାଳିଶି ହଜାରେ ଛଅଶହ ଟଙ୍କା ଦେଲୁ ମୁଁ ମୋ ଟଙ୍କା ନେବେନି ଆପଣ ଆପଣଙ୍କୁ ବାଦ୍ୟକ ନେଲେ ମୁଁ କହୁଥିଲି ଆଉ ଟିକିଏ ଶସ୍ତାରେ କିଣିଥାନ୍ତି ଆପଣ ଫୁଲ ଦାମ୍ ନେଲେ ଭଲ ଜିନିଷ କହିଲେ ଆଉ ବାରମ୍ବାର ଯଦି ଏମିତି ଖରାପ ହେବ ତା'ହେଲେ ଆମେ କ'ଣ କରିବୁ କୁହନ୍ତୁନି ନାଇଁ ନାଇଁ ମୁଁ ମୁଁ ମୁଁ ନେଇକିନି ଆପଣଙ୍କ କମ୍ପାନୀ ଦେଇ ଦେଇ ଆସିବି ଆପଣ ମୋର ଦରକାର ନାହିଁ ଆପଣ ମୋ କ୍ୟାସ୍ ଚେଞ୍ଜ କରିଦେବେ ମୁଁ ଆପଣ କୌଣସି କଥା ଶୁଣିବାକୁ ଚାହୁଁନି ମୁଁ ଆପଣ ଚେଞ୍ଜ କରିଦିଅନ୍ତୁ ମୁଁ ଆଉ ଆପଣ କୌଣସି କଥା ଶୁଣିବେ ଆପଣ ରିଟର୍ନ କରିଦେବେ ପଇସା ମୁଁ ଅନ୍ଲାଇନ୍ରେ ପେ ହଁ ଅନ୍ଲାଇନ୍ରେ ପଠାଇଦେବେ ହଁ ରହିଲି